ଭାରତରେ ସବୁଠାରୁ ଗୁରୁତ୍ଵ ପର୍ବ କହିଲେ ଦଶହରା ହୋଲି ରଥଯାତ୍ରା ମୁସଲମାନଙ୍କର ଇଦ୍ ପର୍ବ ଏହିଭଳି ଭାବରେ ବହୁତ ଗୁଡ଼ିଏ ପର୍ବ ଅଛି ଭାରତ ଏକ ଏଭଳି ଦେଶ ଏଭଳି ଜାତି ଏଇଠି ଅଛନ୍ତି ବିଭିନ୍ନପ୍ରକାର ପର୍ବ ଏବଂ ବିଭିନ୍ନପ୍ରକାର ଜାତି ଭିତରେ ବିଭିନ୍ନପ୍ରକାର ଧର୍ମର ପର୍ବ ପାଳନ କରାଯାଏ ବିଶେଷ କରି ହିନ୍ଦୁମାନଙ୍କର ଯେଉଁ ତିନୋଟି ପର୍ବ ତାହା ଦଶହରା ହୋଲି ରଥ ଯାତ୍ରା ପାଳନ କରାଯାଏ ଦଶହରାରେ ମାଁ ଦୁର୍ଗାଙ୍କର ପର୍ବ ଏବଂ ହୋଲି ହେଉଛି ଏକ ଭାଇଚାରାର ପର୍ବ ସେଇଟା ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ କିଛି ଭେଦ ଭାବ ନଥାଏ ଏବଂ ରଥଯାତ୍ରା ରଥଯାତ୍ରା ସାଧାରଣତଃ ଓଡ଼ିଶାରେ ରଥଯାତ୍ରା ପାଳନ କରାଯାଏ ସ୍ଵୟଂ ଜଗନ୍ନାଥ ରଥରେ ବିରାଜମାନ ହୋଇ ସାରା ବିଶ୍ୱବାସୀଙ୍କୁ ସେହି ଦିନ ଦର୍ଶନ ଦେଇଥାନ୍ତି